ହଁ ବିଗ୍ ବଜାର୍ରେ ମୁଇଁ ଗୁଟେ ବ୍ଲାକ୍ ପ୍ୟାଣ୍ଟ୍ଟେ କିଣିଥିଲି ସେଟା ଭଲ୍ ବାହାରିଲା ସ୍ପାର୍କି କମ୍ପାନୀର ଆଏ ଆଉ ସେଟା ଏବେ ବି ମୁଇଁ ୟୁଜ୍ କରୁଛେଁ ସେଟା ଆଉ ତାର୍ ରେଟ୍ ବି ଠିକ୍ ଉତ୍ତମ୍ ମୂଲ୍ୟରେ ମିଲ୍ଲା ଆର୍ ସେ କପଡ଼ା ବି ଭଲ୍ ସ୍ମୁଥ୍ ଅଛେ ସେଟା ଏବା ବାହାର୍ କରିଛେଁ ମୁଁ ଯେନ୍କେ ଗଲେ ବି ମୋର ସଉକ୍ ଆଏ ସେ ପ୍ୟାଣ୍ଟ୍ଟା ଯେନ୍କେ ଗଲେ ବି ସେଟା ପିନ୍ଧ୍ସିଁ ଆଉ ହେନ୍ତା ପ୍ୟାଣ୍ଟ୍ଟେ ଆଉ ଗୁଟେ ଆନ୍ବାର୍ ଲାଗି ମୋର୍ ଇଚ୍ଛା ଅଛେ ସେନ୍ତା କଲର୍ର ସେଇ କମ୍ପାନୀର ପ୍ୟାଣ୍ଟ୍ଟା ଭଲ୍ ବାହାରୁଛେ ଭଲ୍ ପିନ୍ଧ୍ବାର୍ ଲାଗି ସ୍ପୁଥ୍ ଲାଗୁଛେ ୟୁଜ୍ କରୁଛେଁ ମୁଇଁ ତାହାକେ ଆଉ ମୁଇଁ ସେନ୍ତା ଆଉ ଗୁଟେ ଆନ୍ମି କପ୍ଡ଼ା ବି ତା'ର୍ ଭଲ୍ ଅଛେ ରେଟ୍ ବି ତାର୍ ପ୍ରାଇସ୍ ବି ଠିକ୍ ଅଛେ ବୋଇଲେ ମୁଇଁ ସେଇ କଲର୍ର ଆଉ ଗୁଟେ ପ୍ୟାଣ୍ଟ୍ଟେ ଆନ୍ମି ସେଇଟା ତ ମୁଇଁ ମୂଲ୍ରୁ ବ୍ୟବହାର କରୁଛେଁ ସେଇ କମ୍ପାନୀର ବୋଇଲେ ଗୁଟେ ବୋଲି ତ ନା ଦି ତିନ୍ଟା ବି ଆନ୍ମି ଲେକିନ୍ ଏବେ ଟାଇମ୍ ନାଇଁନ ସେଥିପାଇଁ ନାଇଁ ଆନ୍ବାର୍ ଆଉ ଗୁଟେ ଅଧେ ପେୟାର୍ ଆନ୍ମି